ଆମର୍ ଘରେ ଗାଈ ପଟେ ଅଛି ଆଉ ତା'ର୍ ଛୁଆ ବିଲ ଅଛି ବେଲେ ସେ ଦାମୁର୍ ଛୁଆ ବହୁତ୍ ସୁସ୍ଥ ସବଳ ଛୁଆଟି ସେଟା ତାର୍ ଶରୀର୍ ବହୁତ୍ ସୁନ୍ଦର୍ ଆଉ ସେ ବହୁତ୍ ସୁସ୍ଥ ଅଛି ପୁରା ଡ଼େଗା କୁଦରେ ସିଏ ଏକ୍ ନମ୍ବର୍ ଆଉ ତା'ର୍ ଦୁର୍ବଳ କିଛି ନାଇଁନ ଆଉ ଯଦି ସେ ଦୁର୍ବଲ୍ ହେଲା ବେଲେ ଟିକେ ତାହାଟେ ଦେହେ ଲାଗ୍ଲା ବେଲେ ସେ ଥକିକରି ଯଦି ତା'ର୍ ମୁଁହ ଚେହେରା ସବୁ ନୀରବ୍ରେ ରହିଲା ବେଲେ ଆମେ ତାହାକେ ପଶୁ ଡ଼ାକ୍ତରଖାନା ନେଇସୁଁ ଆଉ ପଶୁ ଡ଼ାକ୍ତର୍ ଆସିକରି ତାହାକି ଇଞ୍ଜେକ୍ସନ୍ ଦେବେ କିବା ବଟିକା ଦେବେ ସେ ଖାଇବା ବେଲେ ପୁରା ଭଲ୍ ହୋଇଯିବା ବେଲେ ସେନ୍ତା ଆମର୍ ଗାଈ ଛୁଆ ସମସ୍ତେ ଭଲ୍ ଅଛନ୍ ଆମେ ଘାସ ଆଣିକରି ଦେସୁଁ ଆଉ ପୁଆଲ୍ ଦେସୁଁ ସେ ତାକୁଁ ସେମାନେ ଖାଇକରି ପୁରା କ୍ଷୀର ବି ଦେସୁଁ ତାହାକୁଁ କୁଣା ବିଲ ଦେସୁଁ ବେଲେ ଖାଇକରି ସେମାନେ ବହୁତ୍ ମସ୍ତ୍ ତିଆରି ହୋଇଛନ୍ ଆଉ ଗାଈ ଗୁରସ ଦେଉଛି ବିଲ ଆଉ ଦାମୁରି ଖେଲୁଛି ବୁଲୁଛି ସବୁ କରୁଛି ଏକଦମ୍ ପୁରା ଫିଟିଙ୍ଗ୍ ଅଛି ଆଉ ଜାନ୍ବ ଯେ ସୁସ୍ଥ ଗାଈ ହେଉ କି ବାଛୁରି ହେଉ ଯିଏ ସୁସ୍ଥ ଥିବ ସେ ପୁରା ଏକଦମ୍ ସେ ବୁଲି ଥିବ